ଫିଲ୍ମ ଫିଲ୍ମଟା କେମିତି ହେଇଛି ଆଜ୍ଞା ହଁ ସିଦ୍ଧାନ୍ତ ଅଛନ୍ତି

ସିଦ୍ଧାନ୍ତ ସିଦ୍ଧାନ୍ତ ସିଦ୍ଧାନ୍ତ ମହାପାତ୍ର ହଁ ସିଦ୍ଧାନ୍ତ ମହାପାତ୍ର ନହେଲେ ଅନୁ ଅନୁଭବ ଅନୁଭବ ଅଛି ହଁ

ଅଭିମନ୍ୟୁ ଅଛି ଇଏ ଅଛି ଆଉ

ହଁ ବାଳୁଙ୍ଗା ଟୋକା ଅଛି

ହଁ ଫିଲ୍ମ ଷ୍ଟାର୍ ସବୁ ରାଜନୀତି ଗଲେ ରାଜନୀତି ନ ଗଲେ ପାର୍ଟି ଜିତିବନି ନା ରାଜନୀତି ସବୁ ଅନୁଭବ ବି ରାଜନୀତି ହେଇଗଲେ ଆଉ ନୂଆ ନୂଆ ଫିଲ୍ମ ନୂଆ ନୂଆ ଫିଲ୍ମ ସବୁ ନୂଆ ନୂଆ ହିରୋ ସବୁ ଆସୁଛନ୍ତି

ଡିମାଣ୍ଡ ହଉନି

ପ୍ରଶାନ୍ତ ପ୍ରଶାନ୍ତ ନନ୍ଦ ଥିଲା ବେଳେ ଯୋଉ ଡିମାଣ୍ଡଟା ହେଉଥିଲା ଏବେ ସେ ଡିମାଣ୍ଡଟା ଅଛି ହଁ ତାହେଲେ କଥା ପ୍ରଶାନ୍ତ ନନ୍ଦଙ୍କ ପୁଅ ଏ ଯୋଉ ବାବୁ ବାବୁ ବାବୁସାନ୍ ବାବୁସାନ୍ ଫିଲ୍ମଟା ସିଏ କଣ ହଁ ଉତ୍ତମ ମହାନ୍ତି ପୁଅ ଉତ୍ତମ ମହାନ୍ତି ପୁଅ ଯୋଉ ବାବୁସାନ୍ ସିଏ ବର୍ତ୍ତମାନ ଯାହାହେଉ କୌଣସି ପାର୍ଟି ବି ନାହାନ୍ତି ସେ ବର୍ତ୍ତମାନ ଫିଲ୍ମରେ ଯାହା ବି କରିଛନ୍ତି ଖାଲି ଗୋଟେ ଏଟା ଗୋଟେ ବଦ୍ନାମ୍ ହେଇଗଲା ବୋଲି ସେ ବର୍ତ୍ତମାନ ସାଇଲେଣ୍ଟ ହେଇଯାଇଛି ତାଙ୍କ ଫିଲ୍ମଟା ବର୍ତ୍ତମାନ ବଢ଼ିଆ ଚାଲିଥିଲା ସେ ଗୋଟେ ସେ ଗୋଟେ ଯୋଉ ନର୍ସ ପାର୍ଟ କରିଛନ୍ତି ଯୋଉ ପିଲା ନର୍ସ ପାର୍ଟ କରିଛନ୍ତି ସେ ଫିଲ୍ମଟା ଆହୁରି ବଢ଼ିଆ ଲାଗେ ବାବୁସାନ୍ଙ୍କର ସେ ଫିଲ୍ମଟା ମୋତେ ଭାରି ବଢ଼ିଆ ଲାଗେ ଆଉ ବାବୁସାନ୍ ଏବେ ପାର୍ଟ କରୁନାହାନ୍ତି ଆଜ୍ଞା ବାବୁସାନ୍ ଏବେ ଫିଲ୍ମ କରିବାପାଇଁ ଆମେ ଆମେ ବି ଅନୁରୋଧ କରୁ ବାବୁସାନ ଫିଲ୍ମ କରିବାପାଇଁ

ଆଉ ଏମାନେ ତ ସବୁ ରାଜନୀତି ଚାଲିବେନି ୟା'ଙ୍କ ଫିଲ୍ମ ଏତେଟା ଭଲ ହେଉନି ଭଲ ଦେଖିବାପାଇଁ ଆଉ ଉତ୍ସାହ ନାହିଁ ଆଉ ନୂଆ ନୂଆ ହିରୋ ସବୁ ଆସୁଛନ୍ତି ହଁ ଆଉ ଅନ୍ୟାନ୍ୟ ସବୁ ଆସିଲେ କଣ ନାଁ ହେବ ସେତେବେଳେ ଦେଖୁ ନାହାନ୍ତି ଧର୍ମେନ୍ଦ୍ର ଯୋଉ ଗୀତ ଧର୍ମେନ୍ଦ୍ର ଯୋଉ ଡାଇଲୋଗ୍ ଆଉ ଅମିତା ବଚ୍ଚନର ଯୋଉ ଡାଇଲୋଗ୍ ସେ ଡାଇଲୋଗ୍ ବର୍ତ୍ତମାନ ଆପଣ ପାଉଛନ୍ତି ହିରୋମାନଙ୍କ ଠୁ ପାଇପାରୁଛନ୍ତି ହଁ

ଓଡ଼ିଆ ଫିଲ୍ମରେ ଦେଖୁନାହାନ୍ତି ଉତ୍ତମ ମହାନ୍ତି ହେଲାବେଳେ ଯୋଉ ସୁପରଷ୍ଟାର୍ ଥିଲେ ଆଉ ତାଙ୍କ ପ୍ରଶାନ୍ତ ନନ୍ଦ ଉତ୍ତମ ମହାନ୍ତି ଯାହା ସୁପରଷ୍ଟାର୍ ବର୍ତ୍ତମାନ କଣ ସେତେଟା ହେଇପାରୁଛି ଗୁଟେ ବାବୁସାନ୍ଟା ଯାହା ଉଠେଇଥିଲେ ବାବୁସାନ୍ ଯାହା ଉଠେଇଥିଲୁ ବାବୁସାନ୍ ଆସ୍ତେ ଆସ୍ତେ ବି ମାନେ ଯୋଉ ରେକଡ଼ଟା ତାଙ୍କର ଖରାପ ହେଇଗଲା ବୁଲୁଥିଲେ ହଉ ରଖୁଛି ଆଜ୍ଞା